ଆଗେ ମୁଁ ରୋଷେଇ ପାଇଁ ସେତେ ଆଗ୍ରହୀ ନଥିଲି ତା'ପରେ ଯେମିତି ବଡ଼ ହେଲାପରେ ମୋ ମା' ମୋତେ ରୋଷେଇ କଲାବେଳେ ପାଖକୁ ଡାକିବ ଆସ୍ ଏଠି ରୋଷେଇ ଦେଖ୍ କେମିତି ରୋଷେଇ ହେଉଛି ରୋଷେଇ କଲେ ତୁ ଶାଶୁଘରକୁ ଗଲେ ପରିବାରମାନଙ୍କୁ ରୋଷେଇ କରିକି ଦେଲେ ରୋଷେଇଟା ହେଲା ମେନ୍ ଖାଇବାଟା ଯଦି ଠିକ୍ ହେଲା ତା'ହେଲେ ସେଇଟା ଭଲ ରୋଷେଇ ନ ଶିଖିଥିଲେ ହଇରାଣରେ ପଡ଼ିବୁ ତେଣୁ କରି ମୋ ମା' ରୋଷେଇ ମୋତେ ସବୁପ୍ରକାର ରୋଷେଇ ଶିଖାଇଥିଲା ପିଠାପଣାଠୁ ଧରି ତରକାରୀପତ୍ର ସବୁ ଶିଖାଏ ମୁଁ ଶାଶୁଘରକୁ ଆସିଲା ପରେ ମୋ' ସ୍ଵାମୀ ନଣନ୍ଦ ଶାଶୁ ସେମାନଙ୍କୁ ରୋଷେଇ କରିଦେଲି ତେଣୁକରି ସେମାନେ ବହୁତ ଖୁସି ରୋଷେଇଟା ମୋତେ ଏବେ ବହୁତ ଭଲ ଲାଗୁଛି ବହୁତ ପ୍ରକାର ତରକାରୀପତ୍ରଠୁ ଧରି କ୍ଷୀରି ପିଠାପଣା ସବୁ ମୁଁ ଆଗ୍ରହରେ କରୁଛି ତେଣୁକରି ରୋଷେଇଟା ମୋତେ ବହୁତୁ ଏବେ ଖୁସି ଲାଗୁଛି ରୋଷେଇ କରିବାକୁ ଆଉ